ନମସ୍କାର ପାଣି ସପ୍ଲାଏ ଆସୁନି ସେହିଟା ଦେଖିବାକୁ ପଡ଼ିବ କିଛି ସେହିଟାକୁ ଦେଖିବା ସଂଶୋଧନ କିଛି କରିବାକୁ ପଡ଼ିବ ସେ ପାଣିଟା ପାଇପ୍ ଲାଇନ୍ ଖରାପ ଅଛି କି କ'ଣ ସେହିଟା କିଛି ଦେଖିବାକୁ ପଡ଼ିବ

ହେଉ ଠିକ ଅଛି ହଁ ସେହିଟାକୁ ଟାଇମ୍ ଦେଖିକି ସଂଶୋଧନ କରିବାକୁ କରିବି କାଲି କାଲି କିମ୍ବା ସନ୍ଧ୍ୟା ସୁଦ୍ଧା ଆସିବି ଆଉ

ହଁ ହଁ ହଁ

ତାକୁ କିଛି ସଂଶୋଧନ କରିବା ପାଇପ୍ ଚେଞ୍ଜ କରିବା ନାଇଁ ନାଇଁ ନହେଲେ ଦେଖିବା ନହେଲେ ଟେପ୍ ଫେପ୍ କିଛି ତାକୁ ଦେଖିବାକୁ ପଡିବ ଫାଷ୍ଟ ପାଇପ୍ ଫାଟିଥିବ ପାଇପ୍ ଚେକ୍ କରିବି ତାକୁ ଚେକ୍ କରିକି ତାକୁ ଇଏ କରିବି ଆଉ କ'ଣ ତୁମେ ଗୋଟିଏ ତ ଆମର କଷ୍ଟମର ନୁହେଁ କଷ୍ଟମର ବହୁତ ଅଛନ୍ତି ବହୁତ ଆଡ଼େ ବୁଲିବାକୁ ପଡ଼ୁଛି ଟାଇମ୍ ଦେଇକି ତ ଟାଇମ୍ ତ କାଢ଼ିବାକୁ ପଡ଼ିବ ନା ହଁ ଠିକ ଅଛି ଯଥା ଶୀଘ୍ର ହେବ ସେଟା ସେ ଯଥା ଶୀଘ୍ର କରିବାକୁ ଚାହିଁବୁ ଆଉ କ'ଣ ହଁ ହଁ ହେଉ

ତୁମ କମ୍ପ୍ଲେନ ଆସିଛି ବାରମ୍ବାର ଆସିଛି ଆମେ ଯାଇକି ଦେଖୁଛୁ ମଧ୍ୟ ଆମେ ଟିକେ ବ୍ୟସ୍ତ ଥିବାରୁ ତୁମ କମ୍ପ୍ଲେନଟା ମାନେ ସଲଭ୍ କରିପାରୁନୁ ଠିକ ଅଛି ଆମକୁ ଟାଇମ୍ ମିଳିଲେ ଆମେ ନିଶ୍ଚିତ ଯାଇକି ତୁମ କମ୍ପ୍ଲେନ ସଲଭ୍ କରିବୁ

ହେଉ ହେଉ ଠିକ ଠିକ ଅଛି ସନ୍ଧ୍ୟା ସୁଦ୍ଧା ହେବ ଯଦି କମ୍ପ୍ଲେନଟା ସଲଭ୍ କରିବୁ ଆଉ

ହଁ ଠିକ ଅଛି ହଁ ହଁ ଠିକ ଅଛି ହଁ ହଁ ହେଉ ସନ୍ଧ୍ୟାବେଳକୁ